ଦିନେ ମୁଁ ମାଲକାନଗିରି ବୁଲିବାକୁ ଯାଇଥିଲି ବୁଲୁବୁଲୁ ସେଠିକାର ଅନେକ ଜିନିଷ ଦେଖୁ ଦେଖୁ ଗୋଟେ ବହୁତ ବଡ଼ ହୋଲ୍ସେଲ୍ ଦୋକାନରେ ପହଞ୍ଚିଲି ସେଇଠି ଦେଖିବାକୁ ପାଇଲି ଇଏ ସେଠାର ବନାରସୀ ଶାଢ଼ୀ ମୋତେ ବହୁତ ପସନ୍ଦ ଲାଗିଲା ସେ ଶାଢ଼ୀ ପଚାରିଲାରୁ ତା'ର ଦାମ୍ କହିଲା ପାଞ୍ଚ ହଜାର ଟଙ୍କା ତା'ପରେ ଡିସ୍କାଉଣ୍ଟ୍ ସହିତ ସେ ଶାଢ଼ୀ ମୋତେ ଦେଲା ତା'ର ଦାମ୍ ହେଉଛି ତିନି ହଜାର ପାଞ୍ଚଶହ ସେ ଶାଢ଼ୀ ଘରକୁ ଆଣିଲି ମୋର ପସନ୍ଦ ଅନୁସାରେ ବ୍ଲାଉଜ୍ ସିଲେଇଲି ଆଉ ସେ ଶାଢ଼ୀ ଗୋଟେ ଯାତ୍ରାରେ ପିନ୍ଧି ଯିବା ପାଇଁ ପ୍ରସ୍ତୁତ ହେଲି ପିନ୍ଧିି କରି ଗଲି ଅନେକ ଲୋକ ଦେଖିଲେ ସେ ଶାଢ଼ୀର ଦାମ୍ କେତେ ପଚାରିଲେ ସେ ଶାଢ଼ୀର ବହୁତ ସୁନ୍ଦର ଡିଜାଇନ୍ ଥିଲା ମୋ ଇଚ୍ଛା ଅନୁସାରେ ବ୍ଲାଉଜ୍ ମଧ୍ୟ ଡିଜାଇନ୍ ସିଲାଇଥିଲି ଦୁଇ ତିନି ଥର ପିନ୍ଧି ସଫା କଲା ପରେ ମଧ୍ୟ କଲର୍ ଫେଡ଼୍ ହୋଇନାହିଁ ଏତେ ସୁନ୍ଦର ଲାଗୁଥିଲା ଅନେକ ଲୋକ ସେ ଶାଢ଼ୀ ଦେଖି ପ୍ରଶଂସା କଲେ ବହୁତ ଲୋକ ପଚାରିଲେ ଭଉଣୀ ସେ ଶାଢ଼ୀ ତୁମେ କେତେ ଦେଲ କେଉଁଠୁ ଆଣିଲ